ଆମେ ଚାଷ କରିବାପାଇଁ ପ୍ରଥମେତଃ ଲଙ୍ଗଳ ବ୍ୟବହାର କରୁ ତା ସାଙ୍ଗରେ ଜୋତୁ ବଳଦ ତାପରେ ଜୁଆଳି ଯେମିତି ଜୁଆଳି ଲାଗିଥିବ ଜୁଆଳି ରେ ଏପଟେ ଗୋଟେ ବଳଦ ଏପଟେ ଗୋଟେ ବଳଦ ଦିଟା ବଳଦ ଲାଗିବେ ତାପରେ ଲଙ୍ଗଳକୁ ଧରିବେ ତାକୁ ଜୁଆଳି ରୁ ଏମତି ବନ୍ଧା ହୋଇଥିବ ଗୋଟେ ଦଉଡ଼ା ତାକୁ ଚାଷୀ ଧରିବ ଧରିକି ତାକୁ ଚାଷ କରିବ ଚାଷ କଳା ପରେ ତାର ଫାଉଡ଼ା ଦରକାରେ କେଉଁଠି ଆମର ଘାଇ ମୁହାଣ ଖୋଲା ରହିଥିବ ତାକୁ ବନ୍ଧାବନ୍ଧି କରିବେ ଗୋଡ଼ି ତାପରେ ଘାସ ଯେଉଁ ବିଲ ଭିତର ପଟୁ ଯେଉଁ ଘାସ ହୋଇଥିବ ତାକୁ ସବୁ ଚାଞ୍ଚିବେ ସେ ଘାସ ଗୁଡ଼ା ତାକୁ ସବୁ ହୁଡ଼ା ଉପରକୁ ପକେଇବେ ତାପରେ ବିଲରୁ ମଇ ଦିଆହବ ଚାଷ ସରିଗଲା ତା ପରେ ତାକୁ ମଇ ଦେବୁ ମଇ ଦେଲାବେଳକୁ ଆମର ମଇ ଦରକାର କାଠରେ ତିଆରି ମଇ ମଇ କୁ ଦି ପଟେ ଏମିତି ବଳଦ ଥିବେ ବଳଦ ବେକରେ ଏମିତି ଲାଗିଥିବ ଦଉଡ଼ି ତାପରେ ବଳଦ ମୁହ ରେ ଲାଗିଥିବ ତାଙ୍କର ତୁଣ୍ଡା ଲାଗିଥିବ ତାକୁ କାଳେ କେଉଁଠି ମୁହଁ ମାରିଦେବେ ଘାସ ଫାସ ଖାଇବେ ଇଆଡ଼େ ସିଆଡ଼େ ନେଇଯିବେ ହଳ ତେଣୁ କରି ତାଙ୍କ ମୁହଁ ରେ ଦେଇଥିବେ ତୁଣ୍ଡି ଆଉ ବଳଦ ଏମିତି ବନ୍ଧା ହୋଇଥିବ ଦଉଡ଼ି ଆଉ ଚାଷୀ ଏମିତି ଧରିକି ତାକୁ ମଇ ଦେବେ ମଇ ବିଲ ତ ସମାନ ହୋଇଗଲା ସମାନ ହୋଇ ସାରିଲା ପରେ ତାପରେ ସାର ପକାଇବେ ସାର ପକାଇବେ ତାପରେ ଫାଉଡ଼ା ରେ ତାକୁ ହାଣିଲେ କୋଡ଼ି କୋଦାଳ ରେ ୟେ କଲେ ତାପରେ ଏବେ ଯେଉଁ ଲୋକ ମାନେ ସବୁ ଚାଷ କରୁଛନ୍ତି ଏବେ ତ ଆମର ପୁରୁଣା ଜିନିଷ ଗଲାଣି ନାଁ ନୂଆ ଜିନିଷ ଆସିଲା ଟ୍ରାକ୍ଟର ଦ୍ଵାରା ଚାଷ କଲେ ପାୱାରଟିଲର ଦ୍ବାରା ଚାଷ କଲେ ରୁଆ ଯନ୍ତ୍ର ଆସିଲା ସେଥିରେ ରୋଇଲେ କଟାଜନ୍ତ୍ର ଆସିଲା ସେଥିରେ କାଟିଲେ ତାଙ୍କର ବେଙ୍ଗଳ କରିବାପାଇଁ ବି ଧାନ ସିଏ ମେସିନି ଆସିଗଲା ବେଙ୍ଗେଳା ହୋଇଗଲା ସେଥିରେ ଧାନ କଠା ଅଲଗା ହୋଇଯାଉଛି ଧାନ ଅଲଗା ହୋଇଯାଉଛି ଆଗରୁ କିନ୍ତୁ ଏମିତି ନ ଥିଲା ଆମର ବଳଦ ମେରି ପୋତା ହେଉଥିଲା ଖଳ ସ୍ବତନ୍ତ୍ର ହେଉଥିଲା ଖଳାରେ ଆମର ପାଣି ଢାଳିକି ଚାଷ କରିକି ତାକୁ ମଇ ବାଡ଼େଇ ସେ ସବୁ ପାଲିଶ କରାହେଉଥିଲା ତାପରେ ଧାନ ବେଙ୍ଗେଳା ହେଉଥିଲା